ଆ ମୁଁ ଗୋଟେ ବାହାରେ ଚାକିରି କରୁଥିବା ଗୋଟେ ଝିଅ ଆ ମୋ ଘର ହଉଛି ଚହଟାଘାଟ ଏବଂ ମୁଁ ଆ କାମ କରୁଛି ବାଲିଯାତ୍ରା ଆ ଫିଲ୍ଡ ପାଖର ମୋ ଅଫିସ୍ ଟା ତେଣୁ ମୋତେ ରାତିରେ ଏକା ଆସିବାକୁ ହୁଏ ଏବଂ ରାତିରେ ମୁଁ ଏକା ଆସିବାକୁ ଆ ବିଲକୁଲ ବି ଭୟ ମନେ କରେ ନାହିଁ କିଛି ଆ ଆମର କିଛି କ୍ୟାବ ଡ୍ରାଇଭର ଅଟୋ ଡ୍ରାଇଭରମାନଙ୍କ ଦ୍ଵାରା ଏମାନଙ୍କ ପାଇଁ ଏ ମୁଁ କାଲିର ଘଟଣାଟା କହିବାକୁ ଚାହେଁ କାଲି ଯେଉଁ କ୍ୟାବ ଡ୍ରାଇଭରଙ୍କୁ ମୁଁ କାଲି ଯେଉଁ ଗୋଟେ ଯେଉଁ କ୍ୟାବ ଡ୍ରାଇଭରଙ୍କ ମୋତେ ଆଣିକି ଛାଡ଼ିଥିଲେ ସିଏ ବହୁତହି ଉଦାର ଉଁ ବ୍ୟକ୍ତି ଥିଲେ ଏବଂ ମୋତେ ବିନା କିଛି ଅସୁବିଧାରେ ଆଣିକି ରାତି ଏଗାରଟାରେ ଘରପାଖରେ ଛାଡ଼ିକି ଯାଇଥିଲେ ତେଣୁ ଏହିଭଳି କିଛି ଆଁ କ୍ୟାବ ଡ୍ରାଇଭର ଅଟୋ ଡ୍ରାଇଭରମାନଙ୍କ ପାଇଁ ଆମେ ରାତିରେ ନିରାପଦରେ ଘରେ ପହଞ୍ଚିପାରୁଛେ ତେଣୁ ଏଁ ସେମାନଙ୍କ କାର୍ଯ୍ୟକୁ ଆମେ ପ୍ରୋତ୍ସାହିତ କରିବା ଦରକାର ତାଙ୍କୁ ପ୍ରୋତ୍ସାହନ ଦବା ଆବଶ୍ୟକ